ଆମ ଗ୍ରାମମାନଙ୍କରେ ଚାଷବାସ ବହୁତ ହୋଇଥାଏ ସେଥିପାଇଁ କୃଷକର ଆବଶ୍ୟକତା ମଧ୍ୟ ଥାଏ ଏବେକା ଯେଉଁ ଶ୍ରମିକ ଯୋଜନା ହେଇଯାଇଛି ଆମେ ସେହି ଶ୍ରମିକ ଯୋଜନାରୁ କୃଷକମାନଙ୍କୁ ଏବଂ ଶ୍ରମିକମାନଙ୍କୁ ମଧ୍ୟ ପାଇପାରୁଛୁ ସେମାନେ ଆମର ଚାଷବାସରେ ସହାୟତା କରନ୍ତି ଆଜିକାଲି ଆମ ଚାଷବାସ ପାଇଁ ଆମେ କୃଷିମାନେ ଯେବେ ଚାଷ କାମ ବନ୍ଦ ହେଇଥାଏ ସେତିକି ବେଳେ ଆମେ ସେମାନଙ୍କୁ ଖୋଜିକି ପାଇଥାଉ ଏବଂ ଆମେ ତାଙ୍କୁ କହିବା ଦ୍ୱାରା ସେ ଆସିକିରି ଆମ ଚାଷବାସରେ ଆମକୁ ଟିକେ ସାହାଯ୍ୟ କରିଥାନ୍ତି ଆଜିକାଲି ମଜୁରୀଆମାନେ ମଧ୍ୟ ବହୁତ ଟଙ୍କା ରୋଜଗାର କରି କରିବାକୁ ଚାହାଁନ୍ତି ସେଥିପାଇଁ ସେମାନେ ବେଶ୍ ଟଙ୍କା ପାଇଁ ଆମକୁ କହିଥାନ୍ତି ଯେମିତିକି ଏବେକା ମଜୁରୀଆମାନେ ଛଅଶହରୁ ସାତଶହ ଟଙ୍କା ପର୍ଯ୍ୟନ୍ତ ମଜୁରୀ ନେଉଛନ୍ତି କିଛି କିଛି ଲୋକ ମଧ୍ୟ ପାଞ୍ଚଶହ ଏବଂ ଛଅଶହ ନେଇକିରି ଆମର ଚାଷବାସରେ ଆମକୁ ସାହାଯ୍ୟ କରୁଛନ୍ତି